ଏଇ ଆମ ଅଞ୍ଚଳରେ ବହୁତ ଏବେ ତ କାଊ ଦେଖ୍ବାକେ ମଳୁଚେ ବଗ୍ ଦେଖ୍ବାକେ ମିଲୁଚେ ମଇନା ଦେଖ୍ବାକେ ମିଲୁଚେ ପଣ୍କା ଦେଖ୍ବାକେ ମିଲୁଚେ ପାରା ଦେଖ୍ବାକେ ମିଲୁଚେ ଘରଛଟିଆ ଦେଖ୍ବାକେ ମିଲୁଚେ ବିଶେଷ କରି ଏବେ ଆମେ ଯେନ୍ ନଦୀ କୂଳମାନ୍କୁ ଗାଧି ଯାଉଚୁ ହଂସାରଳି ଦେଖୁଚୁଁ ପାନ୍କୁଆଲି ଯେନ୍ତା ବଲୁଚୁ ବିଶେଷ୍ କରି ଆମ୍କୁ ମତେ ପାରା ଦେଖବାର୍ ଲାଗି ବହୁତ୍ ଭଲ୍ ଲାଗୁଚେ ଆଉ ଘରରେ ଆମର ନିଜର୍ ଘରେ ଗଲା ପାରା ରହୁଚନ୍ ସବୁ ଯେନ୍ ପଡ଼ିଆ ଗୁଟେ ଗୁଟେ ଥାଏସି ବହୁତ୍ ପାରା ଆଏସନ୍ ଧଳାଟା ଗଲା ମିଶିକିନା ଆଇଥିସନ୍ ଧଳାଟା ମିଶିକିନା ଇଏ କର୍ସନ୍ ବହୁତ୍ ଦେଖ୍ବାର୍ ଲାଗି ଆମର୍ ଇନେ ବହୁତ୍ ପାରା ଅଧିକାଂଶ ବହୁତ୍ ପାରା ଦେଖ୍ବାକେ ମିଲେ ପାରା ବଗ ଛଟିଆ ଟିକେ କମ୍ ଦେଖ୍ବାକେ ମିଲ୍ସି ବାକି ପାରା କାଊ ମଇନା ଇଟା ବହୁତ୍ ଦେଖ୍ବାକେ ମିଲ୍ସି